ଆଜ୍ଞା ନମସ୍କାର ଆଜ୍ଞା ମୁଁ ଆପଣଙ୍କ କମ୍ପାନୀର ଗୋଟେ ମୋବାଇଲ୍ କିଣିଥିଲି ନୂଆ ସେଟ୍ ଆଜ୍ଞା ଆପଣଙ୍କର ସେ ସେଟ୍ ମୋର ଭଲ ପଡ଼ିଲା ନାହିଁ ନାଇଁ ବହୁତ ପ୍ରୋବ୍ଲେମ୍ ଦେଖାଉଛି ଆଜ୍ଞା ଏକରେ ତ ବ୍ୟାଟେରି ଠିକ୍ ଭାବରେ ଚାର୍ଜ ରଖୁନାଇଁ ଶହେ ପରସେଣ୍ଟ୍ ଚାର୍ଜ ହେଲାପରେ ମ୍ୟାକ୍ସିମମ୍ ଦୁଇ ଘଣ୍ଟା ଭିତରେ ସରିଯାଉଛି ଆଉ ଯଦି ନେଟ୍ ଅନ୍ କରୁଛୁ ତାହାଲେ ଆହୁରି ଘଣ୍ଟେ କୋଡ଼ିଏ ମିନିଟ୍ କିମ୍ବା ପଚିଶି ମିନିଟ୍ରେ ଆପଣଙ୍କର ବ୍ୟାଟେରି ଚାର୍ଜ ରଖୁନି ଆଉ ସ୍ପିକର୍ ବି ଠିକ୍ ଭାବରେ କାମ କରୁନାହିଁ ବହୁତ ସମୟ ଶୁଭୁନି ମାନେ ଗୋଟେ ଯେମିତି ଅଜବ୍ ପ୍ରକାର ସାଉଣ୍ଡ୍ ଆସୁଛି କଥାବାର୍ତ୍ତା କରିବାରେ ବହୁତ ଅସୁବିଧା ହେଉଛି ତେଣୁ ଦୟାକରି ଆପଣ ଆର୍ ଗୋଟେ ସମାଧାନ ବାଟ ବାହାର କରନ୍ତୁ ହଁ ମୁଁ ଆପଣଙ୍କ କେୟାର୍କୁ ଯାଇକି ତିନି ଥର ଫେରିଲିଣି କହୁଛନ୍ତି ହଁ ହୋଇଯିବ ଆମ ପିଲା ଆସିବ ଅର୍ଡ଼ର୍ କରିବେ ଆପଣ ଆମେ ଫୋନ୍ କରିବୁ ଜଣେଇବୁ ଜଣେଇଲେ ଆପଣ ଆସିବେ ଆସିଲେ ଆପଣଙ୍କ ମୋବାଇଲ୍ ଆମେ ଠିକ୍ କରିଦେବୁ ରହୁଛି ଆଜ୍ଞା ହଁ ଦୟାକରି ଶୀଘ୍ର ଟିକେ ସମାଧାନ ପାଇଁ ବ୍ୟବସ୍ଥା କରନ୍ତୁ